ହ୍ୟାଲୋ ହଁ ହ୍ୟାଲୋ ମ୍ୟାଡ଼ାମ୍ ନମସ୍କାର କେ ଜାଣେ ମୁଁ ପିଙ୍କି ଦେବି ମୁଣ୍ଡା କହୁଥିଲି ମୁଁ ସଦାଶିବପୁରରୁ କହୁଥିଲି ଆପଣଙ୍କର ବୁକ୍ ଷ୍ଟୋର୍ ଅଛି ନା ହଁ ମୋତେ ବୁକ୍ ଦରକାର ଥିଲା ତ ବାୟୋଲୋଜି ଫିଜିକ୍ସ ହଁ ତା'ର ପ୍ରାଇସ୍ କେତେ ବାୟୋଲୋଜିର କି ହଁ ନା ସେଟ୍ ଦରକାର ଥିଲା ତ

ହଁ ହଁ ନାଇ ମୋତେ ପୂରା ସେଟ୍ଟା ଦରକାର ଥିଲା

ହଁ ହଁ ଆଉ ଆଉ କ'ଣ କ'ଣ ଅଛି କି ହଁ ଛୋଟ ପିଲା ତ ଅଛନ୍ତି ସ୍କୁଲ୍ ଯାଉଛନ୍ତି ସବୁ

ହେଲେ ସବୁ ବହିଟା ଆଭେଲେବଲ୍ ଅଛି ନାଇଁ କି ହଁ ମୋର ଜଣେ ମାନେ ଆର୍ଟସ୍ ପିଲାମାନଙ୍କର ବି ବହି ଅଛିନା କମର୍ସ ଆର୍ଟସ୍ ନାଇଁ ମୋର ଫ୍ରେଣ୍ଡମାନଙ୍କର ବି ଦରକାର ଥିଲା ତ ସେଥିପାଇଁ କହୁଥିଲି ମୋତେ ସାଇନ୍ସର ଟୋଟାଲ୍ ବୁକ୍ଟା ଦରକାର ହେଲା ତା ପରେ ଆର୍ଟସ୍ର ବି ଟୋଟାଲ୍ ବହିଟା ତମେ ଟିକେ ପ୍ରାଇସ୍ମାନେ କହି ଦେବ କି ହଁ ସାଇନ୍ସ ତ ସାଇନ୍ସର ସବୁ ଟୋଟାଲ୍ ମାନେ ପୁରା ସେଟ୍ଟା ତିନି ହଜାର ତ ହେଲେ ଗୋଟେ ବୋଲେ ମାନେ ଗୋଟେ ବହିର ଦାମ୍ଟା ଚାରି ଶହ ପଚାଶ ଟଙ୍କା ନାଇଁ କି ହଁ ମୁଁ ଜାଣିଛି ସେଇଟା ଦରକାର ଥିଲା ନା ମୋତେ ଏବେ ସେଥିପାଇଁ ହିଁ କଲ୍ କରିଛି ଆଉ ମୁଁ ଆସିକି ନେବି ହେଲା ଟୋଟାଲ୍ ବୁକ୍ଟା ତ ମୋ ପାଇଁ ଗୋଟେ ପୂରା ସେଟ୍ଟା ରଖି ଦେଇଥାଆନ୍ତୁ ହଁ ହଁ ହଁ ହଁ ହଁ

ସେଇ କଥା ମୁଁ କହୁଥିଲି ରଖି ଦେଇଥାଆନ୍ତୁ ମୁଁ ଯିବି ନେକ୍ସ୍ଟ ୱିକ୍ ଆଡ଼େ ଯିବି ହେଲା

ହଁ ଛୋଟ ପିଲା ପାଇଁ ସେ ଯେଉଁ ହ୍ୟାଣ୍ଡ୍ ରାଇଟିଂ ହଁ ହଁ ତାପରେ ଇରେଜର୍ ଏସବୁ ମିଳିବ ନା ସେଠି ସାର୍ପନର୍ ଇରେଜର୍

ହ୍ୟାଲୋ ହଁ ଠିକ୍ ଅଛି ତ ମୁଁ ହଁ ହଁ ମୁଁ ଫୋନ୍ କରିବି ତମକୁ ହେଲା ହଉ ଆଜ୍ଞା ରଖୁଛି ହଁ ହଁ ନମସ୍କାର